ମୁଁ ଜଣେ ସ୍ତ୍ରୀଲୋକ ଯେହେତୁ ମୋତେ ମୁଁ ସ୍ତ୍ରୀଲୋକ ହେଲେ ମୋତେ ରୋଷେଇ କରିବାପାଇଁ ଭଲଲାଗେ ବିଭିନ୍ନପ୍ରକାର ଆଁ ରୋଷେଇ କରିବି ବିଭିନ୍ନପ୍ରକାର ରୋଷେଇ କରିବାପାଇଁ ତ ସବୁ ବିଭିନ୍ନପ୍ରକାର ବାସନ ଦରକାର ଆଉ ଭାତ କରିବାପାଇଁ ହାଣ୍ଡି କଡ଼େଇରେ ସେଇ ତରକାରୀ ଫରକାରୀ ସବୁ କରେ ପ୍ରେସର୍ରେ ଡାଲିଫାଲି ସିଝାସିଝି କରେ ଆଉ ରୋଷେଇ ଦୁଇଠା ତିନିଠା ରୋଷେଇ କଲାବେଳୁ କଡ଼େଇ ଦୁଇଟା ତିନିଟା ଦରକାର ଭଜା କଲ କି ତରକାରୀ କଲ ହାଣ୍ଡିଫାଣ୍ଡି ବି ମୁଁ ସେମିତି ଇଏ କରେ କଡ଼େଇ ଲୁହାଖଡ଼ିକା ସବୁ ମୁଁ ରଖିଥାଏ ବାସନ ଷ୍ଟାଣ୍ଡରେ ବିଭିନ୍ନପ୍ରକାର ରୋଷେଇ କରେ ଦୁଇଠା ତିନିଠା ରୋଷେଇ କଲାବେଳକୁ ଆଉ ଆଜିକାଲି ତ ସବୁ ବିଭିନ୍ନପ୍ରକାରର ଆଇଟମ୍ ସମସ୍ତେ ଜାଣିଲେଣି ସବୁ କଲାବେଳକୁ ଦରକାର ଡାଲି ପ୍ରେସର୍ ବି ରଖିଥାଏ ଡାଲିରେ ମଟର ବୁଟ ଏଇଗୁଡ଼ାକ ସବୁ ସିଟି ମାରିଦିଏ ଆଉ ତାରକାରୀ ଶାଗଫାଗ କଲାବେଳକୁ କଡ଼େଇ ଦରକାର ଲୁହାଖଡ଼ିକା ବାସନକୁସନ ଥାଳି ପ୍ଲେଟ୍ ସବୁ ଖାଇବାପାଇଁ ରଖିଛି ଆଉ ପାଣି ପିଇବାପାଇଁ ବିଭିନ୍ନପ୍ରକାର ଗ୍ଲାସ୍ ମୁଁ ରଖିଛି ପାଣି ସବୁ ଜଗ୍ଫଗ୍ ରଖିଛି ଖାଇବାପାଇଁ ପାଣି ରଖିବାପାଇଁ ହାଣ୍ଡିଫାଣ୍ଡି ବାଲ୍ଟି ସବୁପ୍ରକାର ଯେତେ ରୋଷେଇ ଦରକାର ଆମର ଲୁହାଖଡ଼ିକା କରଚୁଲି ଚାମଚ ଗୁଡ଼ାକ ବା ଖାଦ୍ୟ ସବୁ ବାଢ଼ିବାପାଇଁ ଡାଲିଫାଲିରେ କରଚୁଲି ବାଢ଼ିବାପାଇଁ ସବୁ ବିଭିନ୍ନପ୍ରକାର ବାସନ ମୁଁ ରୋଷେଇ ଘରେ ରଖେ ମୋତେ ରୋଷେଇ କରିବାକୁ ତ ଭଲଲାଗେ ମୁଁ ବିଭିନ୍ନପ୍ରକାର ସଜ କରିକି ରୋଷେଇ ଘରେ ବିଭିନ୍ନ ବାସନକୁସନ ରଖିକରି ରୋଷେଇବାସ କରିକିରି ଆଇଟମ୍ କରେ ଘରେଲୋକ ଖାଆନ୍ତି ମୁଁ ଲୋକ ଘରଲୋକ ବହୁତ ଖାଇବାକୁ ଭଲପାନ୍ତି ବିଭିନ୍ନ ଆଇଟମ୍ ହୁଏ ବିଭିନ୍ନ ବହୁତ ଆଇଟମ୍ ହେଲେ ତ ବାସନକୁସନ ଦରକାର ସେଇ ବାସନକୁସନ ଗୁଡ଼ାକ ବିଭିନ୍ନପ୍ରକାର ସଜସୁଜାରେ ମୁଁ ରଖିକି ବ ମଜାଧୁଆ କରି ପରିଷ୍କାର ରଖେ ସବୁ ବାସନକୁସନକୁ ମୁଁ ବ୍ୟବହାର କରେ ସବୁଦିନ ମାଜିମୁଜିକି ମୁଁ ରଖେ ରୋଷେଇ କରିକି ଖାଏ ମୁଁ